ମୋ ପରିବାରରେ ମୋ ବାବା ମାଆ ଭାଇ ଭଉଣୀ ଆଉ ମୁଁ ଅଛୁ ଯୋଉଥିରେ କି ଆମେ ବହୁତ ଖୁସିରେ ଅଛୁ ଆଉ ମୁଁ ବେଶୀ ପସନ୍ଦ କରେ ମୋ ବାବାଙ୍କୁ ଯିଏ କି ମୋତେ ସବୁବେଳେ ସାହାଯ୍ୟ କରିଛନ୍ତି ଛୋଟବେଳୁ ବହୁତ ମୋର ଅଳି ଅଝଟ ସବୁ ଶୁଣିଛନ୍ତି ଆଉ ମୋର ଗୋଟେ ଭଉଣୀ ଅଛି ଯିଏ କି ମୋତେ ବହୁତ ଭଲପାଏ ଆଉ ମୁଁ ତା'କୁ ସେ ମୋତେ ବହୁତ ସାହାଯ୍ୟ କରିଛି ଆଉ ମୋ ପରିବାର କଥା ମୁଁ କ'ଣ କହିବି ଆମ ପରିବାରରେ ସମସ୍ତେ ଭଲ ଯେମିତିକି ମୋର କୌଣସି କୌଣସି କଥା ବି ସେମାନେ ସବୁ ଶୁଣନ୍ତି କୌଣସି କଥା ଏମିତି ନୁହଁ କି ମୋର ଶୁଣନ୍ତିନି ସବୁ କଥା ଶୁଣନ୍ତି ଆଉ ଯେମିତିକି ମୋ ସାନ ଭଉଣୀ ମୋର ସବୁ କଥା ଶୁଣେ ମୋତେ ମାନେ ମୁଁ ଯାହା କହିଲେ ବି ମୋ କଥା ଶୁଣେ ସେଥିପାଇଁ ମୁଁ ବହୁତ ଖୁସି ଅଛି ଆଉ ମୋ ସାଙ୍ଗମାନଙ୍କ ବିଷୟରେ ମୁଁ କ'ଣ କହିବି ସେମାନେ ତ ମୋ ଛୋଟବେଳୁ ଆଜି ପର୍ଯ୍ୟନ୍ତ ଯେତିକି ମୋର ସାଙ୍ଗବି ଅଛନ୍ତି ବହୁତ୍ ଭଲ ଆଉ ବହୁତ୍ ସାହାଯ୍ୟ ମଧ୍ୟ କରିଛନ୍ତି ବହୁତ ଟାଇମ୍ ସେମାନଙ୍କ ସହିତ ମୁଁ କଟେଇଛି ଯୋଉଥିପାଇଁ କି ସେ ସବୁକୁ ମୁଁ ଆଜିକା ଡେଟ୍ରେ ମୁଁ ମିସ୍ କରୁଛି ସେମାନଙ୍କୁ ବହୁତ ଭଲ ସାଙ୍ଗବି ଥିଲେ ମୋର ଯୋଉଟାକି ମୁଁ କେବେବି ମୋ ଲାଇଫ୍ରେ ମୁଁ କେବେବି ଭୁଲି ପାରିବିନି